ହ୍ୟାଲୋ ଆରେ ଗୁଡ଼ୁ ସେ ହୋଟେଲ୍ ଲ୍ୟାଣ୍ଡମାର୍କ୍କୁ ତୁ ଯାଇଥିଲୁ ପରା ଖାଇବା ପାଇଁ ତା ଖାଇବାଟା କେମିତି ଅଛି ତା ରେଟିଙ୍ଗ୍ ସବୁ ଭଲ ଅଛି ତ ତା ଖାଇବାର ଟେଷ୍ଟ୍ ଅଛି ତ ମୁଁ ଦେଖୁଥିଲି କେଉଁ ହୋଟେଲ୍କୁ ଯିବି ବୋଲି ଗୁଗୁଲ୍ରେ ସର୍ଚ୍ଚ୍ କରୁଥିଲି ତ ମୋତେ ହୋଟେଲ୍ ଲ୍ୟାଣ୍ଡମାର୍କ୍ର ରେଟିଙ୍ଗ୍ଟା ଭଲ ଅଛି ତା'ର ରେଟିଙ୍ଗ୍ଟା ପାଞ୍ଚ ଦେଖାଉଛି ତ ମୁଁ ଭାବୁଥିଲି ସେଇ ହୋଟେଲ୍କୁ ଯିବା ପାଇଁ କା ମୁଁ ଯିବା ପୂର୍ବରୁ ଗୁଗୁଲ୍ରେ ଆଉ ଥରେ ସର୍ଚ୍ଚ୍ କରିକି ଯିବି ଯେ ତୁ ଯାଇଥିଲୁ ତ ସେଥିପାଇଁ ମୁଁ ଭାବିଲି ଟିକିଏ ଫୋନ୍ କରିକି ବୁଝିବି ତା'ର ସବୁ ଖାଇବାଗୁଡ଼ାକ ଟେଷ୍ଟ୍ ଅଛି ତ ହଉ ମୁଁ ଗୁଗୁଲ୍ରେ ସର୍ଚ୍ଚ୍ କରି ଯିବା ପରେ ତୋତେ ଆସି କହିବି